ଆମ ଭାରତର ଲୋକପ୍ରିୟ ଗୁରୁ ହେଉଛନ୍ତି ରାମଦେବ ବାବା ସେ ଯୋଗ କରିବା ପାଇଁ କହନ୍ତି ଏବଂ ଯୋଗ କରିବା ଦ୍ୱାରା ନିଜର ସ୍ଵାସ୍ଥ୍ୟ ଠିକ୍ ରହିଥାଏ ଏବଂ ସେ ସକାଳୁ ଉଠିବା ଏବଂ ରାତିରେ ଶୀଘ୍ର ଶୋଇବା ପାଇଁ ପରାମର୍ଶ ଦେଇଥାନ୍ତି ଏହି ଯୋଗ ଦ୍ୱାରା ନା କ'ଣ ମଧୁମେହ ରୋଗ କମିଯାଇଥାଏ ଏବଂ ଥଣ୍ଡା ସର୍ଦ୍ଦିରୁ ମଧ୍ୟ ଲୋକମାନେ ମୁକ୍ତ ହୋଇଛନ୍ତି ଏବଂ ଏହି ଯୋଗ ଦ୍ୱାରା ଲୋକମାନେ ସୁସ୍ଥ ଓ ସବଳ ରହିଥାନ୍ତି ଏବଂ କୌଣସି ଔଷଧ ମଧ୍ୟ ଖାଇବାକୁ ପଡ଼ିନଥାଏ